ହ୍ୟାଲୋ ସାଙ୍ଗ କ'ଣ କହୁଥିଲି ମୋର ମା' ବାପା ଦେଖ ନୂଆ ନୂଆ ଦିଲ୍ଲୀରେ ଯାଇଛନ୍ତି ଏବେ ସେମାନେ ଦିଲ୍ଲୀରୁ ଘରକୁ ଆସିପାରୁନାହାନ୍ତି ତୁ ଟିକେ କ୍ୟାବ୍ ଗୋଟେ ବୁକ୍ କରିଦେଲେ ଭଲ ହେଇଥାନ୍ତା ସାଙ୍ଗ ହଁ ସେ କ୍ୟାବ୍ ବା ଗୋଟେ କ୍ୟାବ୍ ବୁକ୍ କରିଦେ ବୁକ୍ କରିଦେଇ ସେ ଡ୍ରାଇଭର୍ ଭାଇଙ୍କର ନମ୍ବରଟା ମୋତେ ସେଣ୍ଡ କରିଦେ ହଁ ଡ୍ରାଇଭର୍ ଭାଇ କ'ଣ କହୁଥିଲି ନୂଆ ନୂଆ ତ ମୋ ମା' ବାପା ଦିଲ୍ଲୀ ଯାଇଛନ୍ତି ଆପଣ ଟିକେ ମୋର ସାଙ୍ଗ ତ ଆପଣଙ୍କର କ୍ୟାବ୍ଟା ବୁକ୍ କରିକି ମୋତେ ନମ୍ବର ଦେଇଛି ଆପଣ ମୋ ମା' ବାପାଙ୍କୁ ଟିକେ ନେଇକି ଆସିଥିଲେ ମାଲକାନଗିରି ଆସିି ପହଞ୍ଚିଲେ କେତେଟା ବେଳେ ଆସିବେ ଟିକେ କଲ୍ କରିଥିଲେ ଭଲ ହେଇଥାନ୍ତା ହଁ ଆଠଟା କି ନଅଟା ଆପଣ କେତବେଳେ ପହଞ୍ଚିବେ ଆସିକି ନେଇକି କଲ୍ କରନ୍ତୁ ଦେଖନ୍ତୁ ସେମାନେ ନୂଆ ନୂଆ ଯାଇଛନ୍ତି ତାଙ୍କୁ କିଛି ଜଣାନାହିଁ ମୋର ସାଙ୍ଗକୁ କହିକି ମୁଁ ଆପଣଙ୍କ କ୍ୟାବ୍ଟା ବୁକ୍ କଲି ହଁ ଡ୍ରାଇଭର୍ ଭାଇ ଆପଣ ମାଲକାନଗିରି ଆଠଟା କି ନଅଟାରେ ପହଞ୍ଚିଲେ ମୋତେ ଟିକେ କଲ୍ କରି ଜଣାନ୍ତୁ